ଦିଦି କହୁଥିଲି କି କାଲି ରାତିରେ ଜେଜେମା'ଙ୍କର ହଠାତ୍ ମୃତ୍ୟୁ ହୋଇଗଲା ନାଇଁ ସେମିତି କିଛି ନାହିଁ ବୋଧେ ଗରମକୁ ଖରାରେ ସନ୍ ଷ୍ଟ୍ରୋକ୍ ହୋଇଗଲେ ସେଥିପାଇଁ ମରିଗଲେ ନାଇଁ ବାବା ନେଇଥିଲେ ଯେ ଡାକ୍ତର୍ କହିଲେ ଗଲାବେଳକୁ ମରିଗଲେଣି ସମସ୍ତେ ତ ଶୋକାକୋଳ ପରିବେଶ ସେଥିପାଇଁ ସମସ୍ତେ କାନ୍ଦୁଛନ୍ତି ଆଉ ତୁମେ କେତେବେଳେ ଆସିବ ହଉ ତା'ହେଲେ ଭାଇଙ୍କୁ ଆଉ ପିଲାମାନଙ୍କୁ ନେଇକିଆସିବ ସାଙ୍ଗରେ ହଉ ତା'ହେଲେ ତା'ହେଲେ ଟିକିଏ ଜଲ୍ଦି ଆସିଯିବ ନାଇଁ ନେଇ ନାହାନ୍ତି ଅଛନ୍ତି ତୁମକୁ ଅପେକ୍ଷା କରିଛନ୍ତି ତୁମେମାନେ ଆସିଲେ ନେବେ ବୋଲି କହୁଛନ୍ତି ସେମାନଙ୍କୁ ବି ଟିକିଏ ଜଣେଇଦେବୁ କଥା ନାଇଁ ଟିକେ ତାଙ୍କର ସବୁବେଳେ କାଶ ହୁଏ ତା'ପରେ ଖରାକୁ କାଲି ଯାଇଥିଲେ ମାମୁଁଙ୍କ ଘରଠିକି ସେ ଟିକିଏ ଯାଇଥିଲେ ତା'ପରେ ସିଆଡ଼ୁ ଆସିକି କହିଲେ ଆଉ ବାନ୍ତି ଟିକିଏ କ'ଣ ହେଲା ତା'ପରେ ଶୋଇଲେ ଶୋଇଲା ପରେ ଆମେ ଭାବିଥିଲୁ ସବୁ ଭଲ ହେଇଯାଇଛି ବୋଲି କିନ୍ତୁ ସେ ତ ଖାଇବା ପିଇବା ଚଲାବୁଲା ସବୁକିଛି କରୁଥିଲେ ଆଉ ଆଉ ହଠାତ୍ ଏମିତି ମରିଯିବେ ବୋଲି ଆମେ ଜାଣି ନଥିଲୁ ସେତ ତ ଜିଦି କଲେ ଜେଜେମା' ନାଇଁ ମୁଁ ଯିବି ମାମୁଁ ତ ଆସିଥିଲେ ମୁଁ ଯିବି ସେ ଗଲେ ଆମେ ଆଉ କେହି ଗଲୁନି ଆଉ ବାବା ବି ମୋତେ କହୁଥିଲେ ମୋର ଏଆଡ଼େ ଟିକିଏ ପାଠପଢ଼ାକୁ ମୁଁ ଆଉ ଯାଇପାରିଲିନି ପୁଅ ତ ଯାଇକି ବାହାରେ ଆଉ ଜେଜେମା' ଚାଲିଗଲେ ହଠାତ୍ ଏମିତି ଆଉ ହଁ ହଉ ଆମେ ତା'ହେଲେ ରଖିଛୁ ତୁ ଆସେ ବାବା ଟିକିଏ ବେଶୀ ବ୍ୟସ୍ତ ହୋଇଯାଉଛନ୍ତି ଏକୁଟିଆକୁ ପୁଅ ନାହିଁ ବାହାରେ ହଁ ହଉ ନାଇଁ ତାଙ୍କୁ ତୁମ ପରେ ତାଙ୍କୁ ଭାବୁଛି ଫୋନ୍ କରିବି ମାମୁଁଙ୍କୁ କଲ୍ କରିଦେଇଛି ସେ ଆସିବେ ବୋଲି କହୁଥିଲେ କହିଲେ ତୁ ଟିକିଏ ବି ମୁଁ ଟିକିଏ ସମସ୍ତଙ୍କ କଥା ଜାଣି ପାରୁନି ତୁ ଟିକିଏ ବି ଫୋନ୍ ଟିକିଏ ଚାରିଆଡ଼େ ଟିକିଏ କହିଦେ ସେଥିପାଇଁ ତତେ ଫାଷ୍ଟ୍ ମୁଁ ଫୋନ୍ କଲି ପିଇସୀମାନଙ୍କୁ ହଁ କହିବାକୁ ପଡ଼ିବ ସେମାନେ ତ ରାଗି ଲୋକ ତାଙ୍କୁ ନ କହିଲେ ହଉ ଠିକ୍ ଅଛି ତା'ହେଲେ ହଉ ଠିକ୍ ଅଛି ନାଇଁ ଟିକିଏ ଡେରି କରିବନି ଜଲ୍ଦି ଟିକିଏ ଆସିବାକୁ ଚେଷ୍ଟା କରିବ ନାଇଁ ନେଇ ନଥିବୁ ଏବେ ତ ଆସୁଛନ୍ତି ଏଇଠି ଲୋକମାନେ ଲୋକମାନେ ତ କେହି କୁଣିଆମାନେ ଆସିନାହାନ୍ତି ବୋଉ ଦେହ ଠିକ୍ ଠାକ୍ ଅଛି ବୋଉ ଟିକିଏ କାନ୍ଦୁଛି ତା'ର ତ ଜାଣିଛୁ ଯକ୍ଷ୍ମା ଟିକିଏ ଥିଲା ଆଉ ଥଣ୍ଡାକୁ ସେ ବି ବାହାରି ପଡ଼ିଛି ତଥାପି ସେଇଥିରେ ତ ଜେଜେମା' ମରିଗଲେ ଆଉ ସମସ୍ତେ କାନ୍ଦୁଛନ୍ତି ଆଉ ହଁ ବାବା ଯାଇଛନ୍ତି ଡାକିବାକୁ ଗାଁରୁ ଲୋକମାନଙ୍କୁ ହଁ ତୁମେ ଟିକିଏ ଆସ ଆଉ ରହିବ ଟିକିଏ ଭିଣେଇ ଚାଲି ଯାଆନ୍ତୁ ପଛେ ତୁ ରହିବୁ ଆଉ ପିଲା ରହିଯିବେ ଏଇଠି ଏକୁଟିଆ କାମ ବୋଉର ମୋର ସମ୍ଭାଳି ପାରିବୁନି ଠିକ୍ ଅଛି ତା'ହେଲେ ମୁଁ ଏବେ ରଖୁଛି ତୁ ଟିକିଏ ଜଲ୍ଦି ଆସିବାକୁ ଚେଷ୍ଟା କର